ଆମେ ବର୍ତ୍ତାମାନେ ଯେଉଁ ଫଟୋଗ୍ରାଫର କଥା ଆଲୋଚନା ହେଉଛି ଏ ଫଟୋଗ୍ରାଫରରେ ରମୁ ବୋଲି ଗୋଟିଏ ପିଲା ଅଛି ଆମ ଚାଞ୍ଜରିଆ ପଞ୍ଚାୟତରେ ସେ କଟକରେ ରହୁଥିଲା ସେଇଠି ଫଟୋଗ୍ରାଫର ବହୁତ ଭଲ ଉଠଉଥିଲା ସେ ନିଜେ ଆସି ଏଇଠି ଏକ ଷ୍ଟୁଡ଼ିଓ ଟାଇପର କରି ସିଏ ଫଟୋ ଉଠଉଛି ସିଏ ଏତେ ସୁନ୍ଦର ଭାବେ ଏତେ ନିଟ ଆଣ୍ଡ୍ କ୍ଲିନ ଭାବେ ଫଟୋଗ୍ରାଫ କରେ ଯେଉଁଟାକି ମୁଁ ଯେତେବେଳେ ଯେଉଁଠିକି ଯାଏଁ ଫଟୋ ଉଠେ ଏବଂ ମୁଁ ତାକୁ କମ୍ପିୟାର ସବୁବେଳେ କରେ ସେ ଜିନିଷଟା ମୁଁ ନିଜେ ଅନୁଭବ କରେ ଯେ ସିଏ ଅତି ସୁନ୍ଦର ସବୁବେଳେ ତାରି କଥା ମୋର ମନେ ପଡ଼େ ଏବଂ ତାରି ପିକ୍ଚର ଅଟୋମେଟିକ ମୁଁ ଆଖିବାକୁ ଝାଲାସି ଉଠେ ଯେଉଁଟାକି ସିଏ ରମୁ ଭଳି ମୁଁ କେମିତି ଦିନେ ଭଲ ଫଟୋଗ୍ରାଫରଟି ହେବି ସେ ବିଷୟରେ ମୁଁ ଚିନ୍ତା କରେ ଏବଂ ସମସ୍ତଙ୍କୁ ମଧ୍ୟ ସେ ରମୁ କଥା କୁହେ ଯେ ଆମ ଗ୍ରାମର ଜଣେ ରମୁ ବୋଲି ଗୋଟିଏ ପିଲା ଅଛି ସେ ଅତି ସୁନ୍ଦର ଭାବେ ଫଟୋ ଉଠେଇ ଉଠାଏ ଏବଂ ବହୁତ ପପୁଲାରିଟି ହେଇଛି ଜନପ୍ରିୟତା ଅର୍ଜନ କରିଛି ଆମ ଅଞ୍ଚଳରେ ଯେତେ ବିବାହ ବ୍ରତ କିମ୍ବା କୌଣସି ଏକ ପର୍ବପର୍ବାଣି ବଡ଼ ଧରଣ ଦୁର୍ଗା ପୂଜା ହଉ ହୁଏ ଏବଂ ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାର ମଧ୍ୟ ଯେଉଁ କାର୍ଯ୍ୟକ୍ରମ ଅଛି ପୁରା ଏତେ ସୁନ୍ଦର ଭାବେ ନିଟ ଆଣ୍ଡ୍ କ୍ଲିନ ସେ ଫଟୋ ଉଠାଏ ଏବଂ ମାର୍କେଟରେ ସମସ୍ତିଙ୍କି ସିଏ କାଟିକିରି ବଜାରରେ ଫଟୋ ଯେତେ ଅଛନ୍ତି ଉଠାଳି ଆମ ପଟା ମୁଣ୍ଡେଇ ମାର୍କେଟ ଭିତରେ ସମସ୍ତିଙ୍କଠୁ ଅତି ସୁନ୍ଦର ଭାବେ ବଡ଼ ଧରଣର ଫଟୋ ଉଠାଏ ଏବଂ ସିଏ ଏ ମାର୍କେଟରେ ବଜାରରେ ବହୁତ ନାଁ ଅର୍ଜନ କରିଛି ଯାହାର ଯେଉଁଠି ପୋଗ୍ରାମ ହୁଏ ତାକୁ ପ୍ରାୟ ବର୍ଷ ସାରା ସମୟ ମିଳେନି କିନ୍ତୁ ଆଗରୁ ଯଦି ଅନ୍ୟ କେଉଁଠି ଯେତେବେଳେ ନି ସେତବେଳେ ଆମେ ହଠାତ୍ କାର୍ଯ୍ୟକ୍ରମ ପଡ଼େ ତାକୁ ପାଇବା କିନ୍ତୁ ରମୁକୁ ପାଇବାକୁ ହେଲେ ତାକୁ ଆମର ଯଦି ନିଶ୍ଚିନ୍ତ ଭାବେ ଆମେ ସିଓର ସର୍ଟ ଜାଣି ପାଇଲୁ ଆମର କାର୍ଯ୍ୟକ୍ରମ ସେଇ ହିସାବରେ ଆମେ ମାସେ ଦୁଇ ମାସେ ଆଗରୁ ତାକୁ ପ୍ରୋଗ୍ରାମ କରିବାକୁ ପଡ଼ିବ